ହ୍ୟାଲୋ ହଁ ଆପଣ ପରିବା ମାର୍କେଟରୁ କହୁଛନ୍ତି କି ପରିବା ବିକାଳି ହଁ ଆମର ମୋ ଝିଅର ବାହାଘର ହେବାର ଅଛି ତ ଆଉ ଟିକିଏ ଦରକାର ଥିଲା ପରିବା ସବୁ ଯିବ ଆଉ ହଁ ଆମ ର ତ ବହୁତ ବଡ଼ ଲିଷ୍ଟ ମୋତେ ଆମର ସେ ରୋଷେୟା ଦେଇଛନ୍ତି ଏ ମୁଁ ନେଇକି ଯିବି ଆଉ ଏ ତ ବହୁତ ବଡ଼ ଲିଷ୍ଟ ମୁଁ ଆପଣଙ୍କ ଗୋଟେ କାମ କରୁଛି ଫୋନ୍ରେ ଏତେ ଡାକି ପାରିବିନି ମୁଁ ଆପଣଙ୍କ ହ୍ୱାଟସ୍ଆପ୍ ନମ୍ବରଟା ଏଇଟା ଆପଣଙ୍କର ହ୍ୱାଟସ୍ଆପ୍ ନମ୍ବର ମୁଁ ଆପଣଙ୍କ ହ୍ୱାଟସ୍ଆପ୍ ନମ୍ବରରେ ମୋ ଲିଷ୍ଟଟା ପଠାଇଦେବି ଆପଣ ଟିକିଏ ଦେଖିକି ମୋତେ କେଉଁ ପରିବାରର କେତେ ରେଟ୍ କ'ଣ କେମିତି ଟିକିଏ ଜାଣିବି କେମିତି

ହଉ ଆଉ ତା'ହେଲେ ଠିକ୍ ଅଛି ଆଉ ସେଇଟା ତ ଲେଖାହେଇଛି କୋବି ଏଇ ତ ହେଲା କୋବିଚିଲି ହେବ ମସ୍ରୁମ୍ ହେବ ସେ ମିକ୍ସଚର୍ ହେବ କେତେ କ'ଣ ଅଛି ଆଉ ହଉ ଆଉ ସବୁଗୁଡ଼ା ନେଇକି ଯିବି ଆଉ ମୁଁ ଆପଣଙ୍କୁ ଲିଷ୍ଟଟା ଦେବି ଲିଷ୍ଟ ଦେଲେ ଆପଣ ମୋତେ ପଠାଇବେ ଆଉ ମୁଁ ଗାଡ଼ି ନେଇକି ଯିବି ହଉ ହଉ ଆଉ ଠିକ୍ ଅଛି ଆଉ ଆପଣଙ୍କ ପାଖାପାଖି ସେଠି କିଛି ଗ୍ରୋସରି ଦୋକାନ ଅଛି କି ହଉ ଠିକ୍ ଠିକ୍ ଆଉ ହଉ ଆଉ ତା'ହେଲେ ଠିକ୍ ଅଛି ମୁଁ ଆପଣଙ୍କ ସହିତ ଯୋଗାଯୋଗ କାଲି କରୁଛି କାଲି କରୁଛି ଆପଣଙ୍କ ହ୍ୱାଟସ୍ଆପ୍କୁ ପଠାଇଦେବି ଆପଣ ଟିକିଏ ଠିକ୍ ରେଟ୍ ପକାଇବେ ଆଉ ଭଲ ଜିନିଷ ଦେବେ ହଉ ମୁଁ ଆମେ ଏତେ ଜିନିଷ ଆଣିବୁ ଆପଣ ଟିକିଏ ଦେଖିକି ରେଟ୍ ପକାଇବେ ଆଉ

ହଉ ଠିକ୍ ଅଛି ଆଉ ହଉ ରଖୁଛି